ଆପଣଙ୍କର ରେଷ୍ଟୁରାଣ୍ଟ ବହୁତ ଭଲ୍ ଆଏ ମୋର୍ ହିସାବରେ ତ ବହୁତ ଭଲ ସେବା ପ୍ରଦାନ କରୁଛନ୍ ଆପଣଙ୍କ ଖାଦ୍ୟ ବି ବହୁତ ଭଲ୍ ଆଉ ଖାଦ୍ୟର ସ୍ୱାଦ ବି ଭଲ୍ ଭାବରେ ଜାଣି ହେଉଛି ଯେତେବେଳୁ ଆସିଛୁଁ ଭଲ୍ ସେବା ବି ପ୍ରଦାନ କରୁଛ ଆମର୍ ଖାଦ୍ୟର ଡେଲିଭରି ବି ଜଲ୍ଦି କରିପାରୁଛ ସେଥିରେ ଆମକୁ ବହୁତ ଖୁସି ଲାଗୁଛେ ଆଉ ସବୁ ଖାଦ୍ୟର ଦାମ ବହୁତ କମ୍ ଆଉ ବହୁତ ସୁସ୍ୱାଦୁ ଲାଗୁଛେ ଆଉ ଖରାପ କହିଲେ ଗୁଟେ ଗୁଟେ ଥିରେ ରାଗ ଟିକେ ଟିକେ ଆଉ କେଉଁଥିରେ ଲୁଣ ମାତ୍ରା ଟିକେ କମିଯାଇଛି ହେଲେ ବି ସେ ଖାଦ୍ୟ ଟେଷ୍ଟ ବହୁତ ଭଲ ଲାଗୁଛି